ଓଡ଼ିଶାର ପାରମ୍ପରିକ ଗୃହଶୈଳୀ ସାଧାରଣତଃ ନଡ଼ା ଛପର ଓ ମାଟକାନ୍ଥ କୋରାପୁଟର ଜଙ୍ଗଲି ଅଞ୍ଚଳରେ ପଥର ଓ ମାଟି ନେଇ କାନ୍ଥ ହେଲା ବେଳକୁ ଟାଇଲ୍ରେ ମଧ୍ୟ ଘର ତିଆରି ହୋଇଥିବାର ଦେଖିବାକୁ ମିଳୁଛି ପୂର୍ବ ଓଡ଼ିଶାର ଘର ବାତ୍ୟା ବନ୍ୟାଠାରୁ ସୁରକ୍ଷା ନିମନ୍ତେ ସେପ୍ରକାର ଘର ତିଆରି କରାଯାଉ ଯାଇଥାଏ ସରକାର ତରଫରୁ ଏବେ ବିଭିନ୍ନ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି କିନ୍ତୁ ପାରମ୍ପାରିକ ଘର ବେଳକୁ ଝାଟି ମାଟି ଅବା ବାଉଁଶ ମାଟି କାନ୍ଥରେ ଘର ତିଆରି ହୋଇଥାଏ ମନ୍ଦିର ଗୁଡ଼ିକ ମଧ୍ୟ ସ୍ଥାନେ ସ୍ଥାନେ ଦେଖିବାକୁ ମିଳେ